ହ୍ୟାଲୋ ବସ୍ ମାଲିକ କହୁଛନ୍ତି ତ ଆ ମୁଁ ମୁଁ ଲିଲି ନାୟକ କହୁଚି ବସ୍ ଭଡ଼ା କରିଥିଲୁ ଯେଉଁ ସେ ଟିକେ ବାହାରି ବୁଲିିବାକୁ ଯିବୁ ବୁଲି ବାହାରିଥିଲୁ ଆଉ ଯାଇପାରିଲୁନୁ ସେ ଆମର ସୂତ୍ରିକିଆ ଗୋଟେ ହେଇଗଲେ ତ ସେ ସବୁ ପରିବାର ଯାଇଥାନ୍ତୁ କ'ଣ କରିବୁ ଆଉ ଆପଣ କେମିତି କ'ଣ କରିବେ ବସ୍ ଯେଉଁ ଭଡ଼ା କରିଥିଲୁ ପଇସା ଟିକେ ଆପସ କରିପାରିବେ କି ଆଉ ତାକୁ ଧରିକିରି ଆପଣ କ'ଣ କହିବେ ଆ ଯଦି ପଇସା ଫେରସ୍ତ ହେଇପାରିବ କେମିତି ଗୁଗୁଲ୍ ପେ କରିବେ କି କ୍ୟାସ୍ ଦେବେ ତାକୁ ଧରିିକି ଟିକେ କହିବି ଫୋନ୍ କରିକିରି ପରିବାର ଯାଇଥାନ୍ତୁ ସମସ୍ତେ ବାପା ମାଆ ଭାଇ ଭଉଣୀ ସମସ୍ତେ ଯାଇଥାନ୍ତୁ କ'ଣ କରିବୁ ଏମିତି ଘଟଣାଟି ହେଇଗଲି ହଠାତ୍ ହେଇଗଲା ଆଉ କ'ଣ କରିବୁ ସବୁ ଯାଇଥାନ୍ତୁ ବାହାରି କେ ବାହାରି ପଡ଼ିଶା ଲୋକ ସମସ୍ତେ ଟିକେ ଆସିଥିଲେ ହେଲେ ମିଶିକିରି ସବୁ ଯିବୁ ବୋଲି ବନ୍ଧୁବାନ୍ଧବ ନେଇକିରି କ'ଣ କରିବୁ ଆଉ ହେଇଗଲା ଆଉ ଆଉ ତା କ'ଣ ପଇସା ଟିକେ ଆପସ ହେଇପାରିବ ହେଲେ ଆପଣ ଦେଖିକିରି କରିବେ ଆଉ